ଏହି କାମ କରିବାକୁ ହେଲେ ସାଧାରଣତଃ ସବୁ ବିଷୟ ସବୁ ଦିଗକୁ ଧ୍ୟାନରେ ରଖି କାମ କରିବାକୁ ପଡ଼ିଥାଏ ଓ କାଠ କାମ ବି ଜଟିଳ କାମ ଅଟେ ଏଥିରେ ଅନେକ ପରିଶ୍ରମ ଓ ବୁଦ୍ଧିକୁ ଲଗାଇ କାମ କରିବାକୁ ପଡେ ଏଥିରେ ଯେଉଁମାନେ ମୁଖ୍ୟ କାରିଗର ଥାଆନ୍ତି ସେମାନଙ୍କୁ ସବୁ କାମ ସଠିକ ଭାବରେ ଜଣାଥିବା ଦରକାର କାରଣ କାଠ କାମରେ ବିଭିନ୍ନ ପ୍ରକାର ଯନ୍ତ୍ରପାତି ବ୍ୟବହାର କରାଯାଇଥାଏ ମାଟି କାମ ପାଇଁ ଦୁଇ ରୁ ଦଶ ଜଣ ପର୍ଯ୍ୟନ୍ତ ଲୋକ ନିଯୁକ୍ତି ହୋଇପାରିବେ ଓ କାଠ କାମ ପାଇଁ ଏକ ରୁ ଛ ଜଣ ଲୋକ ନିୟୋଜିତ ହୋଇପାରିବେ